ଖାଇବାକୁ ପସନ୍ଦ କରୁଥିବା ଖାଦ୍ୟ ହେଉଛି ଭାତ ଡାଲି ତରକାରୀ ଏହା ଏବଂ ଲୋକପ୍ରିୟ ବ୍ୟଞ୍ଜନ ଖାଦ୍ୟ ହେଉଛି ମାଛ ମାଂସ ଅଣ୍ଡା ଏଗୁଡ଼ା ହେଉଛି ଲୋକଙ୍କର ଦୈନନ୍ଦିନ ଦୈନନ୍ଦିନ ମସଲା ଲୋକମାନେ ବ୍ୟବହାର କରିଥିବା ମସଲା ଧାରା ଗରମ ମସଲା ଜରା ଜିରା ଫୁଟଣ ମରିଚ ଡାଲଚିନି ହଳଦୀ ଗୁଣ୍ଡ ଲୁଣ ଏବଂ ବିଭିନ୍ନ ପ୍ରକାର ମସଲା ବି ଏବେ ବାହାରିଲାଣି ସେଇ ମସଲା ଗୁଡ଼ାକୁ ଏବେ ବ୍ୟବହାର କରୁଛନ୍ତି